ବର୍ତ୍ତମାନ ଆମ ଭାରତରେ ଚାକିରି କହିଲେ ବହୁତ କମ୍ ଯାହାକି ବେରୋଜଗାରୀ ବହୁତ ଅଧିକ ଯେଉଁମାନେ କି ଡିଗ୍ରୀ ଧରି ମଧ୍ୟ ଚାକିରି ପାଇପାରୁନାହାଁନ୍ତି ଯାହା ପାଖରେ ପଇସା ଅଛି ସେମାନେ ଚାକିରି ଖଣ୍ଡେ କରିପାରୁଛନ୍ତି ନହେଲେ ପଇସା ନଥିବା ଲୋକ ସେମାନେ ଚାକିରି ପାଇପାରୁନାହାଁନ୍ତି ବର୍ତ୍ତମାନ ମୋର ଯାହାକି ଡିପ୍ଲୋମା ଇଞ୍ଜିନିୟର ଆଇ ଟି ଆଇ ସବୁ କରି ମଧ୍ୟ ପିଲାମାନେ ବୁଲୁଛନ୍ତି ଯାହାକି ଗୋଟେ ଗଭର୍ଣ୍ଣମେଣ୍ଟ ପୋଷ୍ଟ ଆସିଲେ ପାଞ୍ଚ ଜଣ ପାଇଁ ସେଥିରେ ପାଞ୍ଚ ହଜାର ପକାଉଛନ୍ତି କିନ୍ତୁ ପାଞ୍ଚଜଣ ସଫଳ ହେଉଛନ୍ତି ଯାହାକି ବର୍ତ୍ତମାନ ଚାକିରିର ସମ୍ମୁଖୀନ ବହୁତ ଅସୁବିଧାରେ ପିଲାମାନେ ପଡ଼ୁଛନ୍ତି